ଆମର ଯେଉଁ ଶିକ୍ଷାକ୍ଷେତ୍ର ରହିଛି ଆମର ଆମ ଜିଲ୍ଲାରେ ଏତେ ଶିକ୍ଷାକ୍ଷେତ୍ର ଏତେ ଉନ୍ନତ ନୁହେଁ ତେଣୁ ଆମର ଯେଉଁ ସମ୍ବଲପୁରୀ ନୃତ୍ୟ ଆମ ଆସିଛି ଆମ ଯୁବକମାନେ ସମ୍ମୁଖୀନ ହେଉଛନ୍ତି ଯୋଉ ଯୋଉ ସୁଯୋଗ ନେବାପାଇଁ ଯେଉଁ ଆସିଛି ସେଥିରେ କୌଣସି ସେମିତି ଶିକ୍ଷା ଦେବାପାଇଁ କୌଣସି ସେମିତି ସୁବିଧା ନାହିଁ ଆଉ ଜ୍ଞାନ ଶିବିର ମଧ୍ୟ ସେମିତି କିଛି ନାହିଁ ସେଥିପାଇଁ ଆମେ ଗୋଟେ ବ୍ଲକକୁ ଏଥି ଜଣେଇବା ପାଇଁ ଚାହୁଁଛୁ ଯେ ଆମକୁ ଶିକ୍ଷା ଦେବାପାଇଁ କୌଣସି ଗୋଟେ ଭଲ ଶିବିର ସମ୍ବଲପୁର ଜ୍ଞାନ ହକ୍ ପାଇଁ ଗୋଟେ ଭଲ ଶିବିର ଅନୁଷ୍ଠାନ କରାଯିବା ଦରକାର କରାଗଲେ ଆମେ ଶିଖିକି ଆମର ଯେଉଁ ଯୁବ ସମାଜ ଅଛନ୍ତି ସେମାନେ ସେଥିରେ ଗ୍ରହଣ ଅଂଶଗ୍ରହଣ କରିକି ଶିକ୍ଷା ଅର୍ଜନ କରିକି ତାକୁ ଭଲସେ ପର୍ଯ୍ୟବେଷଣ କରିକି କରିବେ ଆଉ